ନା ଆମ ସ୍ଥାନୀୟ ଖବର ଗଣମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ କଭରେଜ୍ ପାଉନାହିଁ ଆମ ନ୍ୟୁଜ୍ ମିଡ଼ିଆକୁ ପ୍ରଥମତଃ ନ୍ୟୁଜ୍ ମିଡ଼ିଆରୁ ସତ୍ୟତା ହଜି ଯାଇଛି ଯାହାକି ରହିବା ଉଚିତ୍ କେତେ ଗଣମାଧ୍ୟମରେ ଟଙ୍କା ଲାଞ୍ଚ ନେଇ ସତ୍ୟ ସ୍ଥାନରେ ମିଥ୍ୟା ଖବରଗୁଡ଼ିକ ପ୍ରକାଶ କରିଥାନ୍ତି ଏବଂ କିଛି ଜାଗାରେ ସତ୍ୟତା ମଧ୍ୟ ଘୋଡ଼ାଇଦିଅନ୍ତି ନେତାମନ୍ତ୍ରୀମାନେ ବିଭିନ୍ନ ପ୍ରକାରର ବ୍ୟବସାୟୀମାନେ କରୁଥିବା ଦୁର୍ନୀତିଗୁଡ଼ିକ ମଧ୍ୟ ଲୁଚି ରହିଯାଉଥାଏ ଯାହାକି ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର କିନ୍ତୁ ସେମାନେ ଏହାକୁ ପଇସା ବଳରେ ଘୋଡ଼ାଇଦେଇଥାନ୍ତି ଆମ ଆଦିବାସୀ ଅଞ୍ଚଳରେ ନଥିବା ସୁବିଧା ସୁଯୋଗ ଓ ଅସୁବିଧାଗୁଡ଼ିକ ମଧ୍ୟ ସରକାରଙ୍କ ସାମ୍ନାକୁ ଆସିବା ଦରକାର ଏହିସବୁ ବିଭିନ୍ନ ପ୍ରକାରର ଜିନିଷ ଗଣମାଧ୍ୟମ ସମସ୍ତଙ୍କ ସାମ୍ନାକୁ ଆସିବା ଉଚିତ୍ ମୁଁ ଭାବୁଅଛି